ଇଲେକ୍ଟ୍ରିକ୍ କାମ କରିବା ବେଲେ ହ୍ୟାଣ୍ଡ ଗ୍ଲୋବ ରବର ହ୍ୟାଣ୍ଡ ଗ୍ଲୋବ ରବର ଚପଲ ପିନ୍ଧିଥାଉ ଓ କାରେଣ୍ଟର ୱାୟର ଧରିବା ବେଲେ ଆମେ ପ୍ଲାସ୍ କିମ୍ବା ଟେଷ୍ଟର ନେଇ ଆମେ କାମ କରିଥାଉ ଓ ଆମକୁ କରେଣ୍ଟ ଧରିଦେଲେ ଆମେ ଆମକୁ ମେନ୍ ସୁଇଚ୍ ଫାଷ୍ଟ ଅଫ୍ କରିବା ଉଚିତ ଓ କାରେଣ୍ଟର କରେଣ୍ଟ ଆମ ଦେହକୁ ଲାଗିଲେ ଆମର ହଠାତ ଛାଡ଼ି ଦେବା ଉଚିତ ଓ କିମ୍ବା କରେଣ୍ଟ ପାଖରେ ପାନି ଲୁହା ଏସବୁ ନେବା ଉଚିତ ନୁହେଁ କାରଣ ଯେ କରେଣ୍ଟ ପାଖରେ ଲୁହା ପାନି ଓ ସ ଏଇସବୁ କିଛି ଲାଗିଲେ କରେଣ୍ଟ ପାସ୍ ହୋଇଥାଏ ସେଥିପାଇଁ ଆମ ଦେହକୁ କରେଣ୍ଟ ଲାଗୁଥାଏ